ଆମ୍ଭେମାନେ ହେଉଛନ୍ତି ଭାରତୀୟ ଭାରତର କଳା ଏବଂ ସଂସ୍କୃତି ବହୁ ବର୍ଷ ପୁରୁଣା ଭାରତରେ ଗାଈକୁ ଗୋମାତା ରୂପରେ ପୂଜା କରାଯାଏ ଏବଂ ଭାରତରେ ତେତିଶ କୋଟି ଦେବା ଦେବୀ ରହିଛନ୍ତି ଏଣୁ ଭାରତରେ ଠାକୁରଙ୍କୁ ବା ଭଗବାନଙ୍କୁ ବହୁ ପରିମାଣରେ ମନାଯାଏ ମାନେ ବିଶ୍ୱାସ କରାଯାଏ ରଙ୍ଗୋଲି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କପାଳରେ କୁମକୁମ ପବିତ୍ର ସୂତା ପିନ୍ଧିବା ପୂଜା ପାଇଁ ମନ୍ଦିର ଯିବା ଘିଅ ବ୍ରତ ରୋଜା ଆଦି ଅନେକ ଧାର୍ମିକ ପ୍ରଥାର ଏଠାରେ ମହତ୍ତ୍ୱ ରଙ୍ଗୋଲି ଆମେ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ପକେଇଥାଉ କାରଣ ସୂର୍ଯ୍ୟଙ୍କୁ ଆମେ ସୂର୍ଯ୍ୟ ଦେବ ବା ଏକ ଦେବତା ଭାବେ ଗ୍ରହଣ କରିଥାଉ ଜଳ ମଧ୍ୟ ଅର୍ପଣ କରିଥାଉ କପାଳରେ କୁମ୍କୁମ୍ ବା ଚନ୍ଦନ ବା ତିଲକ ଆମେ ଧାରଣ କରିଥାଉ କାରଣ ଆମେ ଜଣିଥାଉ ଯେ ଚନ୍ଦନ ଧାରଣ କରିବା ଦ୍ୱାରା ସମସ୍ତ ସମସ୍ତ ପ୍ରକାର କୁକାର୍ଯ୍ୟର ଶୁଦ୍ଧତା ଆସିଥାଏ ପବିତ୍ର ସୂତା ପିନ୍ଧିବା ଦ୍ୱାରା ମଧ୍ୟ ଆମର ସବୁ ପାପ କଟି ଯାଇଥାଏ ପୂଜା ପାଇଁ ଆମେ ମନ୍ଦିର ଯାଇଥାଉ କାରଣ ଆମେ ଜାଣିଥାଉ ଯେ ଭଗବାନଙ୍କ ଆଗରେ ନିଜର ଦୁଃଖ ଉପସ୍ଥାପନ କଲେ ସେ ଏହାକୁ ସିଧାସଳଖ ଭାବରେ ଏହି ଦୁଃଖକୁ ଖୁସିରେ ପରିବର୍ତ୍ତିତ କରିଦେବେ ଏଭରିକି ଦରଗା ଯିବା ଦରଘା ଯାଇ ଆମେ ମଧ୍ୟ ଭଗବାନଙ୍କୁ ନିଜର ଦୁଃଖକୁ ଜଣେଇଥାଉ ବ୍ରତ କରିବା ଦ୍ୱାରା ଆମେ ଭଗବାନଙ୍କୁ ବହୁ ଭାବେ ଚିନ୍ତନ କରିଥାଉ ଏବଂ ବ୍ରତ କରିବା ଦ୍ୱାରା ଆମର ବହୁ ରିଷ୍ଟ ମଧ୍ୟ ଖଣ୍ଡନ ହୋଇଥାଏ ଏହି ଧାର୍ମିକ ପ୍ରଥାମାନ ଓଡ଼ିଶାରେ ବହୁ ପରିମାଣରେ ଅଛି ଏବଂ ଭାରତରେ ମଧ୍ୟ ଏହି ପ୍ରଥାକୁ ବହୁ ପରିମାଣରେ ବିଶ୍ୱାସ କରାଯାଏ ଏହି ପ୍ରଥାକୁ ବିଶ୍ୱାସ କରାଯାଏ